ଭଲ ଭଲିଉଡ଼ରେ ତାଙ୍କ ପେଣ୍ଟ୍ ସାର୍ଟ ପିନ୍ଧିଥିବା ଦେଖି ଆମେ ବି ପେଣ୍ଟ ସାର୍ଟ ପିନ୍ଧିଥାଉ ଓ ତାଙ୍କ କେ ଯେମିତି କଟିଙ୍ଗ ପକାନ୍ତି ଆମେ ବି ସେ ସେମିତି କଟିଙ୍ଗ ପକାଉତୁ ଆମେ ତାଙ୍କେ ଯେମିତି ଚିରାଫଟା ପେଣ୍ଟ ପିନ୍ଧନ୍ତି ଆମେ ବି ସେମିତି ଚିରାଫଟା ପେଣ୍ଟ ଓ କଟିଙ୍ଗ ପଗନ୍ତୁ ଓ ଝିଅ ଝିଅ ଝିଅ ପିଲାମାନେ ବି ତାଙ୍କ ହିରୋଇନ ହିରୋନି ହିରୋଇନମାନଙ୍କର ପେଣ୍ଟ୍ ସାର୍ଟ ହାଫ୍ ହାଫ୍ ପେଣ୍ଟ୍ ସାର୍ଟ ପିନ୍ଧା ଦେଖି ଝିଅ ପିଲା ବି ହାଫ୍ ହାଫ୍ ପେଣ୍ଟ୍ ସାର୍ଟ ପିନ୍ଧ ପିନ୍ଧନ୍ତି ଓ ଦେଖିକିରି ଆମେ ଆମେ ବି ଚିରା ଫଟା ପେଣ୍ଟ ପିନ୍ଧନ୍ତୁ ପିନ୍ଧୁଛୁ ଆଉ ଆଉ ଆମେ ବି ହିରୋ ହିରୋମାନଙ୍କର ଭିଡ଼ିଓ ଦେଖି ଆମକୁ ଆମେ ବି ତାଙ୍କର ଭଳିଆ ଷ୍ଟାଇଲ ରହିବା ଆମର ଷ୍ଟାଇଲ ରହିବା ରହିବାକୁ ଆମକୁ ଭଲ ଲାଗେ ଭଲ ଲାଗେ ଆମେ ଆଉ ଆମେ ଭଲ ଭଲ ଲାଗେ ହି ହି ହିରୋଇନ ହିରୋଇନମାନଙ୍କୁ ଦେଖି ଝିଅ ପିଲା ବି ତାଙ୍କୁ ଦେଖି ରହିବାକୁ ଭଲ ଲାଗେ ଆମ ବି ହି ହି ହିରୋକୁ ଦେଖିବା ଆମକୁ ରହିବା ଭଲ ଲାଗେ ରହିବାକୁ ଭଲ ଲାଗେ ଆଉ ଦେଖି ରହି ରହିବାକୁ ଭଲ ଲାଗେ ଆ ଆମ ଆମେ ବି ସେମିତି ଚିରା ଫଟା ପେଣ୍ଟ ପିନ୍ଧିବୁ ଓ ଆମକୁ ପିନ୍ଧିବାକୁ ଭଲ ଲାଗେ ଆମେ ବି ସେମିତି ଷ୍ଟାଇଲିଶ ପେଣ୍ଟ ସାର୍ଟ ପିନ୍ଧୁ ଷ୍ଟାଇଲିଶ୍ ପେଣ୍ଟ ସାର୍ଟ ପିନ୍ଧୁ ଆମ ବି ଭଲ ଲାଗେ ପେଣ୍ଟ ସାର୍ଟ ପିନ୍ଧିବା ଆମ ଆମେ ବି ହିରୋଇନମାନ ରହିବା